ହଁ ମୋର ଏକ ବିଶେଷ ପ୍ରତିଭା ହେଉଛି କମ୍ପ୍ୟୁଟର ଓ ମୋବାଇଲ ରିପେରିଂ ମୁଁ ଯେତେବେଳେ ପାଠ ପଢ଼ିବା ସାରିଲି ସେତେବେଳେ ମୋର ଇଚ୍ଛା ହେଲା ମୁଁ ଗୋଟିଏ ନିଜେ କିଛି ଗୋଟିଏ କରିବି ସେଥିପାଇଁ ମୁଁ କମ୍ପ୍ୟୁଟର ଓ ମୋବାଇଲର ସଜାଡ଼ିବା ଟ୍ରେନିଂ ନେଲି ଟ୍ରେନିଂ ନେଇ ସାରିଲା ପରେ ତା ପରେ ମୁଁ ଏବେ ଭଲ କମ୍ପ୍ୟୁଟର ଓ ଲାପଟପ କିମ୍ବା ମୋବାଇଲ ମୁଁ ଭଲ ଭାବରେ ସଜାଡ଼ି ପାରୁଛି ଯାହାକି ଏହା ହେଉଛି ମୋର ଗୋଟିଏ ଭଲ ଦକ୍ଷତା ସେଥିପାଇଁ ମୋତେ ଏ ଅଞ୍ଚଳର ଲୋକମାନେ ଭଲ ଚିହ୍ନିଛନ୍ତି ଜାଣିଛନ୍ତି ଆଉ ମୋତେ ଗୋଟିଏ ଭଲ କମ୍ପ୍ୟୁଟର ଓ ମୋବାଇଲ ରିପେର ହିସାବରେ ମୋତେ ଭଲ ଜାଣିଛନ୍ତି ସେଥିପାଇଁ ଏହା ମୋ ଜୀବନକୁ ବହୁତ ବିକଶିତ କରିଛି ମୁଁ ବହୁତ କଠିନ ପରିଶ୍ରମ ଫଳରେ ଏହି ଜିନିଷଟିକୁ ମଧ୍ୟ ଶିଖିଛି